ମୋତେ ମୁଖ୍ୟତଃ ଡ୍ୟାନ୍ସ୍ ରିଲ୍ ଏବଂ ସର୍ଟସ୍ ଭିଡ଼ିଓ ଦେଖିବା ବହୁତ ଭଲ ଲାଗେ ମୁଁ ସୋସିଆଲ୍ ମିଡ଼ିଆରେ ଇନ୍ଷ୍ଟାଗ୍ରାମ୍ରେ ଏବଂ ୟୁଟୁବ୍ରେ ମୁଁ ଅନେକପ୍ରକାରର ଡ୍ୟାନ୍ସ୍ ଭିଡ଼ିଓ ଦେଖେ ଏବଂ ସେଥି ମଧ୍ୟରୁ ମୋର ପ୍ରିୟ ନୃତ୍ୟଶିଳ୍ପୀ ହେଉଛନ୍ତି ଆକାଶ ଥାପ୍ପା ଯିଏକି ଆସାମର ଗୌହାଟିରେ ରୁହେ ଏବଂ ସେ ଏକ ଭଲ ଡ୍ୟାନ୍ସର୍ ଏବଂ ଭଲ ଡ୍ୟାନ୍ସ୍ ପ୍ରତିଯୋଗିତା ଅଟନ୍ତି ଏବଂ ଅନେକ ସହରରେ ସେ ଅନେକପ୍ରକାରର ପ୍ରତି ବା ଅନେକ ସଫଳ ପାଇଛନ୍ତି ତାଙ୍କର ଡ୍ୟାନ୍ସ୍ ଦେଖିବା ମୋତେ ବହୁତ ଭଲ ଲାଗେ ଏବଂ ସର୍ଟସ୍ ଭିଡ଼ିଓ ମଧ୍ୟ ମୁଁ ଦେଖେ